ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ଯେପରି ସତେଇଶ ଶହେବାର ତିନିହଜାର ଚାରିଶହ ଏକୋଇଶ ପାଞ୍ଚଲକ୍ଷ ତିନିହଜାର ଏକୋଇଶ ସାତଲକ୍ଷ ଚାଳିଶ ହଜାର ଦୁଇଶହ ଉଣେଇଶ